ହ୍ୟାଲୋ ଆଜ୍ଞା ଆଜ୍ଞା ଆପଣ ସାଇପ୍ରକାଶ ଦଲେଇ ତା ମାମା କହୁଛନ୍ତି କି ଆଜ୍ଞା ଆପଣଙ୍କୁ ପ୍ରୋଗ୍ରେସ୍ କାର୍ଡ଼ ଦିଆହେଇଥିଲା ଆପଣଙ୍କ ପିଲା ହାତରେ ସେ ଏବେ ପର୍ଯ୍ୟନ୍ତ ରିଟର୍ନ କରିନି ଅଫିସ୍ରୁ ମୋତେ ବାରମ୍ବାର କହିଲେଣି କହିବା ପାଇଁ ମୁଁ ସେଥିପାଇଁ କଲ୍ କରିଥିଲି ନା ମୁଁ ପ୍ରୋଗ୍ରେସ୍ କାର୍ଡ଼ ତା ହାତରେ ଦେଇଥିଲି ଆପଣଙ୍କୁ ସିଗ୍ନେଚର୍ ମାରିକି ଆଣିବା ପାଇଁ କହିଥିଲି ଆଉ ତା'ର ଏଥର ବହୁତ କମ୍ ମାର୍କ ରହିଯାଇଛି ସିଏ ବି ଟିକେ ମାନୁନି ଟିଚର୍ ମାନଙ୍କ କଥା ମାନୁନି କ୍ଲାସ୍ରେ ଟିକେ ଦୁଷ୍ଟାମୀ କରୁଛି କିଛି ଶୁଣୁ ହୋମୱାର୍କ କମ୍ପ୍ଲିଟ୍ କରିକି ଆଣୁନି ତାକୁ ବାରମ୍ବାର ପ୍ରେସର୍ ଦେଲା ପରେ ବି ହୋମୱାର୍କ କମ୍ପ୍ଲିଟ୍ କରିକି ଆଣୁନି ଆଉ ଏବେ ଆପଣଙ୍କୁ ମୁଁ ବାରମ୍ବାର ବି କହିଲିଣି ତୁମ ମାମାଙ୍କୁ ଡାକିକି କଣ୍ଟାକ୍ଟ ଅଫିସ୍ରେ କହିବି ବୋଲି କି ଏତେ ବି ଡରାଇଲା ପରେ ବି ସିଏ ଟିକେ ଶୁଣୁନାହାନ୍ତି ଆପଣଙ୍କୁ ସେଥିପାଇଁ ମୁଁ କହିଲି ଏଥର ରେଜଲ୍ଟର ଆନାଉନ୍ସମେଣ୍ଟଟା ପରେ ଆପଣଙ୍କ ସହିତ କଥା ହେଇକି ତା'ର ଟିକେ କେମିତି କ'ଣ ପାଠପଢ଼ା ପ୍ରତି ଧ୍ୟାନ ରହିବ ଏ ବିଷୟଟା ଆପଣଙ୍କ ସହିତ ଟିକେ କଥାବାର୍ତ୍ତା କରିଥାନ୍ତି ନା ଆପଣ ଟିକେ ଭଲ ଟିଉସନ୍ ଦେଖିକି ତାକୁ ଦିଅନ୍ତୁ ଯେମିତି କି ଟିକିଏ ଡର ଭାବ ରହିବ ତା'ର ମେନ୍ କଥା କ'ଣ କହିଲେ ତାର ଟିକିଏ ଡରଟା ରହୁନି କେମିତି ଭାବରେ ହୋମୱାର୍କଟା କମ୍ପ୍ଲିଟ୍ କରିକି ଆଣୁନି ଡର ରହୁନି ତାକୁ ସେଇ ଟିଉସନ୍ ମାଷ୍ଟର୍ ଟିକେ ଡରଉ ନାହାନ୍ତି ଯାହାଦ୍ୱାରା ସିଏ ଟିକିଏ ହୋମୱାର୍କ କମ୍ପ୍ଲିଟ୍ କରିକି ଆଣୁନି ମାନେ ଜଣେ ପିଲାଙ୍କ ଭିତରୁ ଆନ୍ସର୍ ଦେଇପାରୁନି ସିଏ ଟିକେ ଡାଉନ୍ ଡାଉନ୍ ତଳ ଟିକେ ପଳାଇଲାଣି ତଳକୁ ଅଁ ଭଲସେ ଟିକେ କିଛି କହିପାରୁନି ତ ଟିକେ ଆପଣ ଭଲ ଟିଉସନ୍ ଟିକିଏ ଦିଅନ୍ତୁ ଆପଣ ଆସିକି ଅଫିସ୍ରେ ଟିକେ ଏ ବିଷୟରେ ଆମର ହେଡ଼ମାଷ୍ଟରଙ୍କ ସହିତ ଟିକେ ଡିସ୍କସନ୍ କରନ୍ତୁ ତା'ର ଟିକିଏ କେମିତି ଟିକିଏ ଇମ୍ପ୍ରୁଭମେଣ୍ଟ ଭଲ ହବ ହଁ ନିହାତି କିନ୍ତୁ ତାକୁ ବେଶୀ ବାଡ଼େଇବେନି କି ପ୍ରେସର୍ ଦେବେନି ଛୋଟ ଛୁଆ ନା ମାଇଣ୍ଡିରେ ଏପଟ ସେପଟ ଅ ଟିକେ ମନରେ ଟିକେ ତା'ର ରହିବ ବାଡ଼େଇବେନି ପ୍ରେସର୍ ଦେବେନି କିନ୍ତୁ ଅ ଏଇଠିକି ଆସିକି ଟିକେ ଆମ ହେଡ଼ମାଷ୍ଟରଙ୍କ ସହିତ କଥାବାର୍ତ୍ତା କରନ୍ତୁ ସେ କାହିଁକି ଲୁଚଉଛି ଏ ବିଷୟରେ ତା'ର ଟିକିଏ ଡର ଭାବ ରହୁଛି କି କ'ଣ ଲୁଚଉଛି କିନ୍ତୁ ତାକୁ ପାଠ ପାଇଁ ଟିକେ ଆପଣ ଭଲ ଟିଉସନ୍ ସାର୍ଙ୍କୁ ଜଣେ ଦିଅନ୍ତୁ ନହେଲେ ସେ ପୁରା ଡାଉନ୍ ହିଁ ହେଇଗଲାଣି ଆପଣ ଆସନ୍ତୁ ହଉ ଠିକ୍ ଅଛି ଆପଣ